ହଁ ହ୍ୟାଲୋ ମୁଁ ବାଲେଶ୍ବରରୁ କହୁଥିଲି ହଉ ଆପଣ କିଏ କହୁଥିଲି ହଁ ହଁ

ଫସଲ ଏପଟେ ହଁ ସେମିତି ଆମର ଏପଟରେ ବି ଏତେ ଭଲ ହେଇନି ଏ ବର୍ଷ ପୋକଫୋକ ଲାଗିକି ନଷ୍ଟ ହେଇଯାଇଛି ମରୁଡ଼ି ବି ହେଇଯାଇଛି ଫସଲ ଏପଟରେ ଟିକିଏ ଉଚ୍ଚା ରେଟ୍ ରହୁଛି ବିଲାତି ଏପଟେ ଟ୍ରେ ଗୋଟା ଚାରିଶହ ନେଖା ରହୁଛି ଆଉ ବାଇଗଣ ଏମିତି ଏଇନା ବାଇଗଣ କିଲୋ ଆମର ପଡ଼ୁଛି ପଚାଶ ଷାଠିଏ ପଡ଼ୁଛି ଧାନ ଏପଟେ କୁଇଣ୍ଟାଲ୍ ଦାରିଆ ରହୁଛି ଏଇନା ସାଢ଼େ ତିନିହଜାର ଅଛି ଆଉ ତମ ସେପଟେ ତମର୍ ସେପଟରେ ସେଇ ଧାନ ଏମତି ବାଇଗଣ ଫାଇଗଣ କଣ କେମତି ରହୁଛି ରେଟ୍ ତମର ତ ଭଲ ଯାହାହଉ ଟିକେ ସୁବିଧାରେ ଅଛି ସେପଟରେ ତମର ତ ଏମିତିରେ ବି ଧାନ କୁଇଣ୍ଟାଲ୍ ଅଠରଶହ ପାଇଲାଣିକି ଏମତି ବିଲାତି ଏମିତିରେ ପନ୍ଦରଶହ ନା ପନ୍ଦର ଟଙ୍କାକୁ ମୁଁ ଦେଢ଼ଶହ ଟଙ୍କା ଟ୍ରେ ପଡ଼ୁଛି ତମର ଭଲ ତ କମ୍ ରେ ମିଳୁଛି ଆମର ଏପଟରେ ଯୋଉ ଉଚ୍ଚା ରେଟ୍

ହଁ ଦରକାର ହେଲେ ମୁଁ ଫୋନ୍ କରିକି କହିବି ତମେ ଯେମତି ହେଲେ ଜିନଷଟା ପଠେଇବ ପୁଣି ଏପଟେ ଲୋକମାନେ ନେଇକି ବେପାର ଫେପାର କରିବେକି ଯାହା କରିବେ

ଆଉ ତମର କଣ ଖାଲି ସେଇ ଧାନ ସେଇ କୋବି ବାଇଗଣ ଆଉ କିଛି ଫସଲ ଫସଲ ମାନେ ସେପଟରେ ଆଉ କିଛି ମିଳେନିକି କିଛି ଲଗେଇ ନାହାନ୍ତି କି ଆଉ ତମ ସେପଟରେ ମୁଗ ବିରିଟା ମିଳିବନି କି ମୁଗ ବିରି ମିଳିବନି କି ତମ ସେପଟରେ ମୁଗ ବିରିଟା କେତେ କଣ କେମିତି ରେଟ୍ ରହୁଛି

ହଉ ଆଉ ମୁଗର କଣ କେମିତି ରେଟ୍ ରହୁଛି ବୁଝିଥିଲକି ଆଉ ବିରିଟା

ଫସଲରେ ଔଷଧପତ୍ର ଯାହା ଥିଲା ପାଣିର ମାନେ ଅଭାବ ଯୋଗୁଁ ମରୁଡ଼ି ହେଇକିନା ଏମିତି ସବୁ ଗଛପତ୍ର ନଷ୍ଟ ହେଇଯାଇଛି ଆଉ ଏମିତି

ହଉ ହଉ ମୁଁ ବୁଝିକି ଫୋନ୍ କରିକି କହିବି ଆଉ